ସାଧାରଣତଃ ଗଛ ଲତା ଲଗାଇବା ଏକ ବହୁତ ଭଲ କାମ ହୋଇଥାଏ ଏହା ଆମ ମନକୁ ଶାନ୍ତି ଦେବା ସହିତ ପରିବେଶକୁ ଆହୁରି ସୌନ୍ଦର୍ଯ୍ୟପୂର୍ଣ୍ଣ କରିଥାଏ ମୁଁ ଆମ ବାଡ଼ିରେ ଥିବା ବାଡ଼ିରେ କିବା ବଗିଚାରେ ଏମିତି ଅନେକ ପ୍ରକାରର ଗଛ ଲତା ଲଗାଇଛି ସେଥିମଧ୍ୟରୁ ଆମ୍ବ ଗଛ ମୋ ପଣସ ଗଛ ଏଭଳି କିଛି ଗଛ ଅନ୍ୟତମ ଲତା କଖାରୁ ଲତା ଜହ୍ନି ଲତା ପାଣି କଖାରୁ ଲତା କାକୁଡ଼ି ଲତା ଭଳି ଏମିତି ଅନେକ ଲତା ଲଗାଇଛି ଏହା ଲଗାଇବା ଦ୍ୱାରା ଆମକୁ ଆମର ଖା ଖାଦ୍ୟ ନିମନ୍ତେ ସବୁଜ ପନିପରିବା ମିଳିବା ସହିତ ଆମ ପରିବେଶକୁ ମଧ୍ୟ ଆମକୁ ଶକ୍ତି ଯୋଗଏ ଏଭଳି ବଡ଼ ଗଛ ଲଗାଇବା ଦ୍ୱାରା ମଧ୍ୟ ଆମକୁ ଛାଇ ମିଳି ମିଳିଥାଏ ଏବଂ ଆମର ଅମ୍ଳଜାନ ଅଙ୍ଗାରକାମ୍ଳର ପରିଚାଳନା ଠିକ୍ ରହିଥାଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥାଏ